ହ୍ୟାଲୋ ସାର୍ ଆପଣ ଓଲା ସର୍ଭିସ୍ରୁ କହୁଛନ୍ତି କି ସାର୍ ମୁଁ ଗୋଟେ କ୍ୟାବ୍ ବୁକିଂ କରିଥିଲି ତାହାକୁ ମୁଁ ଅର୍ଜେଣ୍ଟ୍ ସମୟ ମୁଁ କ୍ୟାନ୍ସଲ୍ କରିଥିଲି ଏହା କ୍ୟାନ୍ସଲ୍ ହେବାରୁ ସରି କହୁଛି କାହିଁକିନା ଡ୍ରାଇଭର୍ ବି ସରି କହିଦେ କାହିଁକିନା ମୋର୍ ଅର୍ଜେଣ୍ଟ୍ କାମ ପଡ଼ିବାରୁ ଏହାକୁ ମୁଁ କ୍ୟାନ୍ସଲ୍ କରିଥିଲି ଆଉ ସାର୍ କ୍ୟାନ୍ସଲ୍ କରିବା ବହୁତ ସମୟ ପରେ ବି ସେଇ କ୍ୟାନ୍ସଲ୍ ଥିବା ବୁକିଂ ପଇସା ବି ଏ ଯାଏଁ ଆସିନାହିଁ ମୁଁ ଏହା ଜାଣିବାକୁ ଚାହୁଁଛି ଯେ ଏହା କାହିଁକି ଏ ପଇସା ଏପର୍ଯ୍ୟନ୍ତ ଆସି ନାହିଁ ମୁଁ ଚାହୁଁଛି ଆଉ ଆପଣ ଏହା ସେ ଆପଣ ଯଦି ସେଇ ପଇସା ଠିକ୍ ଭାବରେ ଠିକ୍ ସମୟ ଭାବରେ ମୁଁ ପଠେଇଦେବି ତାହେଲେ ମୁଁ ନିଜକୁ ନିଜେ ଖୁସି ଅନୁଭବ କରିବି କାହିଁକିନା ଏହି ହେଲା ଆମର ଅନ୍ୟ ଖୁବ୍ ସମୟରେ ମେଡ଼ିକାଲ୍ ସର୍ଭିସ୍ କାମ ଆସିବାରୁ ମୁଁ ଏହାକୁ କ୍ୟାନ୍ସଲ୍ କଲି କାହିଁକିନା ଏହି ସମୟରେ ମାଆଙ୍କ ଦେହ ଖରାପ୍ ହେଇଥିଲା ଓ ଏଣୁ ଏହାକୁ ମୁଁ କ୍ୟାନ୍ସଲ୍ କରିବାକୁ ଚାହିଁ ଚେଷ୍ଟା କରିଥିଲି କିନ୍ତୁ ଏହାର କ୍ୟାନ୍ସଲ୍ କରିବା କି ସମୟ ପରେ ବି ମଧ୍ୟ ଏହାର କ୍ୟାନ୍ସଲ୍ ପଇସା ଏ ଆସି ନାହିଁ ଏହାକୁ ମୁଁ କ'ଣ କରିବା ଆପଣଙ୍କୁ ଠିକ୍ ଭାବରେ ପହଁଞ୍ଚିପାରିବ ଏଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି ଯେ ଆପଣ ଠିକ୍ ସମୟରେ ସେହି ପଇସାଟିକୁ ଟିକେ ଚେଷ୍ଟା କରି ମୋ ପାଖକୁ ଏକାଉଣ୍ଟ୍କୁ ପଠେଇ ଦିଅନ୍ତୁ ଏତିିକି କହି ରହୁଛି